ଏକ ଘଣ୍ଟା ମଧ୍ୟରେ ଆପଣଙ୍କର ଏକ ଚାକିରି ପାଇଁ ସାକ୍ଷାତକାର ଅଛି ଏବଂ ସେମାନେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସର ଏକ କପି ମାଗିଛନ୍ତି ଆପଣ ଘରେ ନାହାନ୍ତି ଏବଂ ଆପଣ ଲାଇସେନ୍ସ ପାଉନାହାନ୍ତି ଏପରି ଭାବନ୍ତୁ ଯେ ଆପଣ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଏକ ବାର୍ତ୍ତା ରେକର୍ଡ଼ କରୁଛନ୍ତି ଆପଣଙ୍କର ଜରୁରୀ ଆବଶ୍ୟକତା ବର୍ଣ୍ଣନା କରନ୍ତୁ ଏବଂ ଯେତେ ଶୀଘ୍ର ସମ୍ଭାବ ଡିଜିଲକର୍ରୁ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ହାସଲ କରିବାରେ ସାହାଯ୍ୟ କରିବାକୁ ସେମାନଙ୍କୁ କୁହନ୍ତୁ